ଖୋର୍ଦ୍ଧା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସବୁପ୍ରକାର ସୁବିଧା ଉପଲବ୍ଧ ଅଛି ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ମେଡ଼ିକାଲ ସବୁ ତ ସୁବିଧା ପ୍ରକାର ଡକ୍ଟର ଡକ୍ଟର ଠୁ ଧରି ପରିଷ୍କାର ପରିଚ୍ଛନ୍ନତା ସବୁପ୍ରକାର ସୁବିଧା ରହିଛି ଯାହାକି ହାତ ହାତ ଭାଙ୍ଗିଯିବା ଗୋଡ଼ ଭାଙ୍ଗିଯିବା ଠାରୁ ଧରି ନାକ କାନ ସବୁପ୍ରକାର ଡାକ୍ତରମାନେ ବି ଅଛନ୍ତି ଦେଖିବା ପାଇଁ ଡକ୍ଟରମାନେ ଅଛନ୍ତି ସେମାନେ ସବୁପ୍ରକାର ଦେଖୁଛନ୍ତି ଭଲ ଦେଖୁଛନ୍ତି ଡାଇବେଟିସ୍ ରୋଗୀଙ୍କର ମଧ୍ୟ ଚିକିତ୍ସା କରୁଛନ୍ତି ଆଉ ପରୀକ୍ଷା ନିରୀକ୍ଷା କରି ସବୁପ୍ରକାର ଦେଖୁଛନ୍ତି ଡାକ୍ତରମାନେ ଦେଖୁଛନ୍ତି ଯାହାର ଯେଉଁ ପ୍ରକାର ସ୍ୱାସ୍ଥ୍ୟସେବା ଯେମିତି ଯେପରି ହେଉଛି ସେପରି ସବୁପ୍ରକାର ଦେଖି ତାଙ୍କର ଚିକିତ୍ସା କରୁଛନ୍ତି ଆମେ ସରକାରୀ ମେଡ଼ିକାଲ ଠୁ ଧରି ଏଠିକାର ସ୍ଥାନୀୟ ବାସିନ୍ଦାର ସବୁପ୍ରକାର ସୁବିଧା ଅଛି ବାହାର ସୁବିଧା ମଧ୍ୟ ଅଛି ସରକାରୀ ମେଡ଼ିକାଲରେ ସଫାସୁତରା ପରିଷ୍କାର ପରିଚ୍ଛନ୍ନ ଡକ୍ଟର ସବୁଠାରୁ ଧରି ସବୁପ୍ରକାର ସୁବିଧା ଅଛି ଯନ୍ତ୍ରପାତି ମଧ୍ୟ ସୁବିଧା ଅଛି ଯାହାକି କିଛି ଅସୁବିଧା ନାହିଁ ଆଶା ଦିଦି ଯେ ଯେକୌଣସି ଅସୁବିଧା ସୁବିଧା ହୁଏ ଜନନୀ ସୁରକ୍ଷା ଠୁ ଧରି ଆଶା ଦିଦିଙ୍କୁ କହନ୍ତି ଆଶା ଦିଦି ସେହିପ୍ରକାର ସୁବିଧା କରି ଫୋନ କରି ଆମ୍ବୁଲାନ୍ସକୁ ଡକାନ୍ତି ଆମ୍ବୁଲାନ୍ସ ଡକାଇନେଲା ମାତ୍ରକେ ସାଙ୍ଗେ ସାଙ୍ଗେ ଯାଇ ଚିକିତ୍ସା ହୁଅନ୍ତି ଡକ୍ଟରମାନେ ସବୁପ୍ରକାର ସୁବିଧା କରି ପରୀକ୍ଷା ନିରୀକ୍ଷା କରି ଯନ୍ତ୍ରପାତି ଧରି ସବୁପ୍ରକାର ସୁବିଧା କରିବା ସତ୍ତ୍ୱେ ଯେଉଁ ରୋଗୀର ସୁବିଧା ନହୁଏ ନଦେଖି ପାରନ୍ତି ସେ ସେ ରୋଗୀକି ସ୍ଥାନାନ୍ତରିତ କରନ୍ତି ଯାହାକି କେୟାର ହସ୍ପିଟାଲକୁ ମଧ୍ୟ ପଠାଇ ଦିଅନ୍ତି ଡାକ୍ତରଖାନାରେ ସବୁପ୍ରକାର ସୁବିଧା ଥାଇକି ସବୁପ୍ରକାର ଲୋକମାନେ ଔଷଧ ଠୁ ଧରି ସବୁପ୍ରକାର ସୁବିଧା ପାଆନ୍ତି